ଯୋଗ ଦ୍ୱାରା ଆମର ବହୁତ ଉପକାର ହେଉଛି ଆମର ଶରୀର ଭଲ ଲାଗୁଛି ଯୋଗ ଦ୍ୱାରା ଆମକୁ ଆଉ ଔଷଧ ଖାଇବାକୁ ପଡ଼ୁନି ଏତଦ୍ୱାରା ଶରୀର ଆମର ଭଲ ଲାଗୁଛି ଶରୀରକୁ ଯେମିତି ଆୟୁଷ ଆମର ବହୁତ ବଢ଼ୁଛି ଆଉ ଯୋଗ ଦ୍ୱାରା ତ ଆମକୁ ଆମ ଦେହରେ ଥିବା ଉପକାର ଜିନିଷ ଆମକୁ ଭୋକ ବି ଠିକ୍ ସମୟରେ ଲାଗିବ ଯୋଗ କଲେ ଯୋଗ କଲେ ଶରୀର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସବୁ ଭଲ ଲାଗିବ ଫ୍ରି ଲାଗିବ ଦେହ ହାତ ସବୁ ଏହାଦ୍ଵାରା ଆମେ ବହୁତ ଉପକାର ପାଉଛୁ ଆଉ ଯୋଗ କଲେ ଆମର ନିଦଟା ଠିକ୍ ସକାଳ ଠିକ୍ ସମୟରେ ଆମର ଭାଙ୍ଗି ଯାଉଚି ଏତଦ୍ଵାରା ଆମେ ଯୋଗ ଆମକୁ ନିହାତି ଆବଶ୍ୟକୀୟ ଯୋଗ ଆମର